ହଁ ମ୍ୟାଡ଼ାମ୍ ମୋବାଇଲରେ ମୁଁ ମୋବାଇଲ କିଣିଥାନ୍ତି ଆପଣଙ୍କ ମୋବାଇଲରେ କ'ଣ କ'ଣ ଅଛି ଆପଣଙ୍କ ଦୋକାନରେ ଓପୋରେ ନ୍ୟୁ ମଡ଼େଲ୍ କ'ଣ ଅଛି ଅଫର୍ ଆଉ ଆପଣଙ୍କ ଦୋକାନରେ ବଜାଜ ଫାଇନାନ୍ସର ଅଛି ନା ଆଉ ପ୍ରଥମେ କେତେ ଆପ୍ଲାଏ ଦେବାକୁ ପଡ଼ିବ

ହଁ ଓପୋ ଓପୋ

ହଁ ଆଉ କିସ୍ତି କିସ୍ତି କେତେ ଆସିପାରିବ ଆଉ ବର୍ଷେ ନା ଦେଢ଼ବର୍ଷ କେତେ ଗ୍ୟାରେଣ୍ଟି କେତେ ଅଛି ଆଉ ଏକାଥରେ ଇନ୍ସୁରାନ୍ସ ସହିତ ତେରହଜାର ନା ନାହିଁ ଇନ୍ସୁରାନ୍ସ ଅଲଗା ହବ

ଆଉ ସେଇ ଟା ତ ଇନ୍ସୁରାନ୍ସ କରାଇ ଦେଉନାହାଁନ୍ତି ନେବେ ଇନ୍ସୁରାନ୍ସ ସହ ମାନେ ହେଲା କେତେ ଟଙ୍କା

ଆମେ ସାର୍ କାଲି ଯିବୁ ଆପଣଙ୍କ ଦୋକାନକୁ ଆଉ ମୁଁ ରହୁଛି